ମୁଁ ରୋଷେଇ ବିପର୍ଜୟ ର ସମ୍ମୁଖୀନ ହୋଇଛି ଥରେ ରୋଷେଇ କଲାବେଳେ ଗ୍ୟାସ୍ ଲିକ୍ କଲା ଯାହା ଫଳରେ କି ରୋଷେଇ ଘରେ ନିଆଁ ଲାଗି ଯାଇଥିଲା ଯାହା ଫଳରେ ମୋର ହାତ ଓ ମୁହଁ ଓ ପେଟରେ ନିଆଁର ପ୍ରଭାବରେ ଅଳ୍ପ ମାତ୍ରାରେ ପୋଡ଼ି ଯାଇଥିଲା ସେଥିପାଇଁ ମୋତେ ଡ଼ାକ୍ତରଙ୍କର ପରାମର୍ଶ କରି ଔଷଧ ଓ କିଛି ତେଲ ଲଗାଇବାକୁ ପଡ଼ିଥିଲା ଯାହାକି ମୋତେ ପୁରାପୁରି ସୁସ୍ଥ ହବାକୁ ଷାଠିଏ ରୁ ପଂଶଠି ଦିନ ପର୍ଯ୍ୟନ୍ତ ଲାଗିଗଲା